ହେଲୋ ନମସ୍କାର ଆପଣଙ୍କର ଲୁଗା ଦୋକାନ ଅଛି କି ଆଉ କୋଉଟା କେତେ ରେଟ୍ ବାଟ୍ କଲେ ଆମର ଲକ୍ଷ୍ନୀ ପୂଜା ଅଛି ନା କାଲି ଭସାଣି ଦେଇ ଦେଲେ ଆମେ ଟିକେ ନେଇକି ଦେବୁ ଆଉ ଚିତ୍ରାଳୟକୁ ହେଲେ କେତେ କୋଉଟା ରେଟ୍ ତ କାଇଁ ରେଟ୍ ବାଟ୍ କରୁନା ସିଲ୍କ ଆଣ୍ଡ ସୂତି ମିଶେଇ କି ଏ ତାଠୁ ଟିକେ କମ୍ ରେଟ୍ରେ ଦିଅନ୍ତୁ ଏ କମ୍ ରେଟ୍ ହେଲେ ସିନା ଏ କମ୍ ରେଟ୍ରେ ଦେଲେ ସିନା ଆମ ସେଲ୍ ସିଆଡ଼ୁ ଯିବ ଆଉ ତୁମେ ତ କହୁଛ ଏତିକି ରେଟ ସେତିକି ରେଟ କିଏ ମଙ୍ଗିବ କି ହଁ ଲୁଗା ଯେହେତୁ ଆମେ କଷ୍ଟମର୍ ତୁମେ କମ୍ ରେଟ୍ରେ ଆମକୁ ଦେବ ନା ଆଉ ଟିକେ କମେଇକି ଦିଅ ବାସନ୍ତୀ ଶାଢ଼ୀ ଅଛି କି ହଁ ଦଶ ଖଣ୍ଡ ମୋର ଦରକାର ଥିଲା ମ ବାସନ୍ତୀ ଶାଢ଼ୀ ହଁ ରେଟ୍ ଟିକେ ଯଦି କମେଇ ତ ହେଲା ଦଶଟା ଶାଢ଼ୀ ନେଇ ଯାଇତି ଆଉ ହେଲେ ଗୋଟିକ କେତେ ଚାରି ଶହ ପରା ଆଉ ଟିକେ କମେଇ ତ ହେଲେ ସିନା ତୁମର ସେଲ୍ ହେଇଟା ଆମର ସବୁ ଦିନ ଏଇନା ନେଇ ତେଇ କି ନାଇ ଏତେ ବେଶୀ ହୋଇଯାଉଛି ଯେ ଅଢ଼େଇ ଶହରେ ଦେଇତେ ବୋଲେ ସିନା ହେଇତା ଆମର ସେଠୁ ଗ୍ରାହକ ଆଣିଛି କି ନାଇ ଆମ ଗାଁରୁ ପସନ୍ଦ ଥିବ ଯୋଉଟା ହେବ ସେଇଟାକୁ ଦେବ ନା ଆଉ ଅପସନ୍ଦୀୟା ହେଲେ କ'ଣ ଗ୍ରାହକମାନେ ଆସିବେ କି ହାଁ ମୁଁ ତ ଶାଢ଼ୀ ଆଉ କ'ଣ କ'ଣ ଶାଢ଼ୀ ଅଛି ନୂଆ ଡିଜାଇନ୍ ଏବେ ଆସିଛ ସିଲେକ୍ଟ ହୋଇଛି କେଇଟା କେଇଟା ହେଇଛି ଶାଢ଼ୀକି ଛାଡ଼ିକି ଆଉ କେଇଟା କେଇଟା ହେଇଛି ଦେଖିକି ମୋତେ ଟିକେ ଜଲ୍ଦି କହିଲେ ମୁଁ ଅର୍ଡର ଦେବି ଆଁ କାଲି ଯିବି ହେଲେ ତୁମ ଠିକଣାଟା କହି ଦେବ କି